ଆମେ ପୃଥିବୀ ପୃଷ୍ଠରେ ବାସ କରୁ ଗ୍ରହ ଠାରୁ ଆରମ୍ଭ କରି ଗ୍ୟାଲେକ୍ସି ଏବଂ ଏହା ବାହାରେ ବିଭିନ୍ନ ସ୍କେଲରେ ମହାକାଶୀୟ ବସ୍ତୁ ଏବଂ ଘଟଣାର ଗୁଣ ଏବଂ ଆଚରଣ ଆମେ କିପରି ଅଧ୍ୟୟନ କରିପାରିବା ଆମେ ପୃଥିବୀ ପୃଷ୍ଠରେ ବାସ କରୁ ସକାଳେ ସୂର୍ଯ୍ୟୋଦୟ ଏବଂ ସନ୍ଧ୍ୟାରେ ଅସ୍ତ ହେବା ଦେଖୁ ଦିନବେଳେ ଆମେ ପୃଥିବୀ ସୂର୍ଯ୍ୟଠାରୁ ଆଲୋକ ଏବଂ ଉତ୍ତାପ ପାଉ ରାତିରେ ଦେଖାଯାଆନ୍ତି ଚନ୍ଦ୍ର ଆକାଶରେ ଚନ୍ଦ୍ର ଉଦୟ ଏବଂ ଅସ୍ତ ସମୟରେ ଆକାର ପରିବର୍ତ୍ତନ ହୋଇଥାଏ ପୂର୍ଣ୍ଣିମା ଦିନ ଚନ୍ଦ୍ର ବୃଦ୍ଧି ପାଏ ଏବଂ ଅମାବାସ୍ୟା ଦିନ ତା ହ୍ରାସ ପାଇଯାଏ ଟୋଟାଲ ଚନ୍ଦ୍ର ଆଉ ଦେଖାଯାଏ ଯାଏନି ତା'ପରେ ଆକାଶରେ ମହାଜାତୀୟ ପିଣ୍ଡ ଯାକ ରହିଛି ଯାହାର ଆକାର କି ସୂର୍ଯ୍ୟଙ୍କ ଠାରୁ ବି ବହୁତ ବଡ଼ କିନ୍ତୁ ପୃଥିବୀ ଠାରୁ ବହୁତ ଦୂରେ ଥିବା ଯୋଗୁଁ ସେମାନଙ୍କର ଆକାର ଛୋଟ ଛୋଟ ଟାଇପର ଦେଖାଯାଏ ଆଉ ଆକାଶରେ ତାରା ଯା ତାରା ଗୁଡ଼ାକ ବି ବହୁତ ଅଛି କିନ୍ତୁ ପୃଥିବୀ ପୃଷ୍ଠରୁ ବହୁତ ଦୂରେ ଥିବା ଯୋଗୁଁ ବହୁତ ଛୋଟ ଛୋଟ ଟାଇପର ଦେଖାଯାଆନ୍ତି